ହଁ ଭାଇ ଗୋଦ୍ରେଜ୍ କମ୍ପାନୀ ଏଇନା ବ୍ରାଣ୍ଡ୍ ଏଇଟା ଅଛି ମାର୍କେଟରେ ବି ଚାଲିଛି ଗୋଦ୍ରେଜର ଆଲମିରା କ'ଣ କହୁ ନାହାନ୍ତି ସ୍ମଲ୍ ବିଗ୍ ସବୁ ଅଛି କ'ଣ ନେବେ କହୁ ନାହାନ୍ତି ସ୍ମଲ୍ ବିଗ୍ ସବୁ ସବୁ ପ୍ରକାର ରହୁଛି ହଁ ଗୋଦ୍ରେଜ୍ ଏଇନା ନା ମାର୍କେଟ୍ରେ ଅଛି ସବୁଆଡ଼େ ଏଇନା ବ୍ରାଣ୍ଡ୍ ସେଇଟା ଗୋଦ୍ରେଜ୍ନା ବଡ଼ ଛୋଟ ସବୁ ପ୍ରକାର ଅଛି ହଁ କହୁ ନାହାନ୍ତି କେମିତିର ଗୋଦ୍ରେଜ୍ର କ'ଣ ଟା କେଉଁ ବ୍ରାଣ୍ଡ୍ର ଦେବା ହଁ ତିଆରି ହେଇଯିବ ମାସେ ମାସେ ଲାଗିବ ହଁ ଆପଣ ଯାହା କହିବେ ଯାହା କହିବେ ଯେଉଁ ଅନୁସାରେ ଆମେ ସେହି ଅନୁସାରେ ବନାଇ ଦେବୁ ସବୁ ଆପଣ ଯାହା କହିବେ ତାହା କରିପାରିବୁ ମିରର୍ ଡବଲ୍ ଡୋର୍ ସବୁ ଆପଣ ସୁନା ଗହଣା ରଖିବା ପାଇଁ ବି ଗୋଟେ ସେ ଅଲଗା ଲକର୍ ରହିବ ଯାହା କହିବେ ଆପଣ ଲାଗି ପାରିବ କ'ଣ କହୁଛନ୍ତି ହଁ ଯାହା କହିବେ ସେଥିରେ ହେଇପାରିବ ବାନାଇବାକୁ କହିଲେ ସବୁ ଯାହା ଲାଇଟିଙ୍ଗ୍ ବି ହେଇ ପାରିବ ହଁ ଆଉ ହେଇପାରିବ ଏଲ୍ ଇ ଡ଼ି ବଲ୍ ସି ସି କ୍ୟାମେରା ସବୁ ଯାହା କହିବେ ଟିଭି ବି ଏ ଯେଉଁ ସିଷ୍ଟମ୍ କରିପାରିବ ଟିଭି ଲଗାଇ ପାରିବେ ସେ ପ୍ରାୟ ପଚାଶ ହଜାରରୁ ଷାଠିଏ ହଜାର ଭିତରେ କହୁ ନାହାନ୍ତି କ'ଣ ସେହି ଅନୁସାରେ କହିବେ ନେଲା ବେଳକୁ ସି ସି କ୍ୟାମେରା ହେରିକା ଲାଗିବ ସି ସି କ୍ୟାମେରା ଏଲ୍ ଇ ଡ଼ି ବଲ୍ ଲାଗିକି ଟିକେ ବଜେଟ୍ ଅଧିକ ରହିବ ହଁ ଆପଣ ବୁକିଂ କରିଦିଅନ୍ତୁ ନେଲା ବେଳକୁ ଦେଖିବା ଯାହା ସେତେବେଳେ ଡିସକାଉଣ୍ଟ୍ କରିବା ହଉ ଆପଣଙ୍କ ଇଛା ଯାହା କହିବେ ଯେଉଁ କଲର୍ କହିବେ କରିଦେବା ଆପଣଙ୍କ ଇଛା ପିଲା ପଠାଇଲେ ଏକ୍ସଟ୍ରା ଚାର୍ଜ ପଡ଼ିବ ଦୁଇଜଣ ଯିବେ ଲୋଡ଼ିଙ୍ଗ୍ ଅନଲୋଡ଼ିଙ୍ଗ୍ କରିବାକୁ ସେଠିକି ଗାଡ଼ି ଖର୍ଚ୍ଚ ଯିବେ ସବୁ ଥରକ ଯାହା ହେଲେବି ସିଏ ଆଲମାରି ପଇସା ଛାଡ଼ିକି ହଜାରେ ବାରଶ ଟଙ୍କା ପଡ଼ିଯିବ ଗାଡ଼ିଭଡ଼ା ଲୋକ ମଜୁରୀ ନେଇକି ତୁମେ ଆସୁନାହାନ୍ତି ଆଗ ନିଅ ନେଲାବେଳେ ଆମେ ହିସାବ କରି ଦେବାନି ଏକାଥରେ ଯାହା ଡିସକାଉଣ୍ଟ୍ ହେରିକା କରିକି ଆଡ଼ଭାନ୍ସ୍ ଯାହା ଦଶ ପନ୍ଦର ହଜାର ଦିଅନ୍ତୁ ହଉ ଆଡ଼ଭାନ୍ସ୍ ଦେଇଦିଅନ୍ତୁ ଆପଣ ତାରିଖ କହିଲେ ଆପଣଙ୍କ ଦୁଆରେ ମାନେ ଘରେ ଦୁଆର ମୁହଁରେ ଯାଇକି ଆମ ପିଲା ଅର୍ଡ଼ର୍ କ ଦେଇ ଦେଇକି ଆସିବେ ହଉ ଠିକ୍ ଅଛି